ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ ଏବଂ ସଂରକ୍ଷିତ କରାଯାଇ ପାରିବ ବୋଲି ଆମେ ଭାବୁଛୁ ଯେ ପୁଣି କ'ଣ ଆଗାମୀ ପିଢ଼ିରେ ଓଡ଼ିଆ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା କରିବା ଗୀତ ଶୁଣିବା ପୌରାଣିକ ଗଳ୍ପ ଶୁଣେଇବା ଇତ୍ୟାଦି ପ୍ରୋତ୍ସାହିତ କରିବା ପ୍ରତିଯୋଗିତା କରିବା କ'ଣ ନା ବିଭିନ୍ନ ସ୍କୁଲମାନଙ୍କରେ ଯେପରି ମାନେ ପ୍ରତିଯୋଗିତା ଗୀତ ଗାଇବା ହେଉ କି ନାଚ ଗାଇବା ନାଚ ମାନେ ନାଚିବା ହେଉ କି ବିଭିନ୍ନ ବିଭିନ୍ନ ପ୍ରତିଯୋଗିତା କରିବା ସେମିତି ଓଡ଼ିଆ ଆଗାମୀ ପିଢ଼ିରେ ମାନେ କ'ଣ ଆଗାମୀ ପିଢ଼ିରେ ହିନ୍ଦୀ

କି ଯାହା ହେଉ ଓଡ଼ିଆ ଭାଷାକୁ ଓଡ଼ିଆ ଭାଷାରେ ଯଦି ଆମେ ଶୁଣିବା ଆମକୁ ପ୍ରୋତ୍ସାହିତ ହେବ ବା ଆମକୁ ଆନନ୍ଦିତ

ପୌରାଣିକ ଗଳ୍ପ କ'ଣ ଯେମିତି ଆଗାମୀ ପିଢ଼ି ମାନେ ଯେମତି ସବୁ ମାନେ କିଏ ଜେଜେମା ଯେପରି ମାନେ ସବୁ ଗୀତ ନୁହେଁ ଗୀତ ହେଉ କି ସେ ମାନେ ଗପ ହେଉ ଯେଉଁ ଗପ ଯେଉଁ ସବୁ ମାନେ ଶୁଣୋଉଥିଲେ ଛୋଟ ପିଲାମାନଙ୍କୁ ଜେଜେମା ହେଉ କି ଯିଏ ବି ହେଉ ଜେଜେମା ମାନେ ଯେଉଁ ଶୁଣୋଉଥିଲେ ଗପ ସେମିତି ଗପ ଶୁଣିବା ଏହା ହେଲା କ'ଣ ପୌରାଣିକ ଗପ ଶୁଣାଇବା ଏହା କଲେ ପୌରାଣିକ ଗପ ଶୁଣିଲେ ଗୀତ ଶୁଣିଲେ ଓଡ଼ିଆ ଗୀତ ଶୁଣିଲେ ପୌରାଣିକ ଗଳ୍ପ ଶୁଣିଲେ ଇତ୍ୟାଦି ଏହା କଲେ କ'ଣ ହେବ ନା ଆମର ଭବିଷ୍ୟତରେ ଓଡ଼ିଆ ଭାଷାକୁ ଆମେ ପ୍ରୋତ୍ସାହିତ କରିପାରିବା